ଆମ ଭାଷା ହେଉଛି ଓଡ଼ିଆ ଆମେ ସାଧାରଣତଃ ଓଡ଼ିଆ ଭାଷାରେ କଥା କହିଥାଉ ଆମ ମାତୃଭାଷା ହେଉଛି ଓଡ଼ିଆ ଓଡ଼ିଆ ଭାଷା ସବୁ ତୁଳନାରେ ସହଜ ଓ ସୁନ୍ଦର ମଧ୍ୟ ବହୁତ ସହଜରେ ଓଡ଼ିଆ ଭାଷା ସମସ୍ତଙ୍କୁ ବୁଝା ପଡ଼ିଥାଏ ଓଡ଼ିଆ ଭାଷାରେ ଅନେକ ଖଣ୍ଡ ବାକ୍ୟ ଏବଂ ରୂଢ଼ି ଅଛି ଯେପରିକି ଅଣ୍ଟି ଛୁରୀ ତଣ୍ଟି କାଟେ ଏ ଘର ମାଉସୀ ସେ ଘର ପିଉସୀ ଆପଣା ସୁନା ଭେଣ୍ଡି ଏମିତି ଅନେକ ରୂଢ଼ି ମଧ୍ୟ ଲୋକମାନେ କଥା କହିବା ସମୟରେ ବ୍ୟବହାର କରିଥାନ୍ତି ମୁଁ ବି ମୋ ପିଲାମାନଙ୍କୁ ବି କହିବି ଯେଉଁଠି ରହୁଛ ଯେତେ ପାଠ ପଢ଼ ଓଡ଼ିଆର ବ୍ୟବହାର କରିବା ନ ଭୁଲ